ଆଜ୍ଞା ସତର ଟଙ୍କା ଆପଣଙ୍କୁ ଦେଇ ପାରିବି ମାର୍କେଟରେ ଆଜ୍ଞା ତିରିଶ ଟଙ୍କା ଏକ ନମ୍ବର ଦେଶୀ ବାଇଗଣ ହଁ ଆମର ଆଜ୍ଞା ଆପଣ ବୋଧହୁଏ ଲୋକାଲ୍ ବାଇଗଣ କଥା ଚାହୁଁ ନାହାଁନ୍ତି ଚାଲାଣ ବାଇଗଣ କଥା ଚାହୁଁଛନ୍ତି କି ସତର ଟଙ୍କା ପଚିଶ ଟଙ୍କା ଆଜ୍ଞା ମାର୍କେଟ ରେଟ୍ ମୁଁ ଆଜ୍ଞା ଆପଣଙ୍କ ବାବଦରେ ଜାଣିଛି ଆପଣ ଟିକେ ବେଶି ମାଲ୍ ନେବେ ପଚିଶ ଟଙ୍କା ରେଟ୍ ତିରିଶ ଟଙ୍କା ବିକ୍ରି ହେଉଛି ଆମ ପଟ୍ଟାମୁଣ୍ଡାଇ ବଜାରରେ ମୁଁ ଆପଣଙ୍କୁ ସତର ଟଙ୍କାରେ ଦେଇ ପାରିବି ଆଉ କ'ଣ ନେବାର ଥିଲା

ହଁ ହଁ ଫିଙ୍ଗର ପିସ୍ ପାଇଁ ଷାଠିଏ ଟଙ୍କା ଆଜ୍ଞା ଭେଣ୍ଡି କିଲୋ ହେବ ହଁ ଏକ ନମ୍ବର ଭେଣ୍ଡି ଆଜ୍ଞା ହଉ ଆପଣ ତ ନିଜର ଲୋକ ତଥାପି ଆପଣ ପଞ୍ଚାବନ କରିବେ ଆଉ ଆପଣ କ'ଣ ଚାହୁଁଛନ୍ତି କହୁ ନାହାଁନ୍ତି କ୍ୱାଲିଟି ଭଲ ଦେବି ଓଜନ ସଠିକ ଦେବି ଆପଣଙ୍କ ପାଖରେ ବି ପହଞ୍ଚାଇ ଦେବି ଇଏ ସବୁ ସୁବିଧା ପରେ ହଉ ହଉ ମୁଁ ଚିଠା କରୁଛି ହଁ ଆପଣଙ୍କର ବାଇଗଣ କେତେ ହଁ ହଁ

ପୋଟଳ ଆଜ୍ଞା ଶହେ କୋଡ଼ିଏ ଟଙ୍କା କିଲୋ ହଉ ଆପଣ ଅଶୀ ଟଙ୍କା ଦେବେ ଛାଡ଼ନ୍ତୁ ଆଉ କହିବାରେ ନାହିଁ ଶହେ କୋଡ଼ିଏ ଟଙ୍କା କିଲୋ ଅଶୀ ଟଙ୍କାରେ ଦେଇ ଦେବି ଆଉ କ'ଣ କୁହନ୍ତୁ ହଁ ପୋଟଳ ଦଶ କେଜି ହଁ ଫୁଲକୋବି ଆଜ୍ଞା ଦୁଇ ପ୍ରକାରର ଗୋଟେ ହାଇବ୍ରିଡ଼୍ ଅଛି ଗୋଟେ ଦେଶୀ ଅଛି ଆପଣ ହାଇବ୍ରିଡ଼୍ଟା ନେବେ ନାଁ ଦେଶୀଟା ନେବେ ଆପଣଙ୍କୁ ପନ୍ଦର ଟଙ୍କା ଲେଖା ପନ୍ଦର ଟଙ୍କା ଗୋଟେ ପଡ଼ିବ ହଁ ଗୋଟି ପନ୍ଦର ଓଭର ସାଇଜ ଠିକ୍ ଅଛି ଆପଣ ଯଦି କହୁଛନ୍ତି ଆପଣଙ୍କ ପାଇଁ ମୁଁ ତେର ଟଙ୍କା କରିଦେବି ଆଉ

ହଉ ହଉ କୋବି ଚାଳିଶଟା ହଁ ହଁ ବିନ୍ ଅଛି ବିନ୍ ଷାଠିଏ ଟଙ୍କା ଆପଣଙ୍କ ପାଇଁ ଆପଣଙ୍କ ପାଇଁ ପଇଁତିରିଶ ଟଙ୍କା କରିଦେବେ ଆଉ ହଉ ହଉ ବିନ୍ ଦୁଇ କିଲୋ ପଇଁତିରିଶ ପଇଁତିରିଶ ଷାଠିଏ ଟଙ୍କା କିଲୋ ଭାଇ ବୁଝୁ ନାହାଁନ୍ତି ଆପଣ ପଇଁତିରିଶ ଟଙ୍କା ହଉ ଆଉ କ'ଣ ଆଜ୍ଞା ଦରକାର ହଁ ହଁ ଆଉ ପାଞ୍ଚଶହ ଚାଳିଶ ଟଙ୍କା ଦେବେ ଆଉ ଆପଣ ଯୋଉଠୁ ବୁଝୁଛନ୍ତି ବୁଝନ୍ତୁ ପଞ୍ଚାବନ କିଲେ ଆମର ପାଞ୍ଚଶହ ଚାଳିଶ ହଁ ହଁ ପାଞ୍ଚଶହ ଚାଳିଶ ଆଜ୍ଞା ଆଜ୍ଞା ଆପଣଙ୍କୁ ମୁଁ ବା କମ୍ ରେଟ୍ କହିଛି ଆପଣ ସବୁ କ୍ଷେତ୍ରରେ ଏମିତି କହିଲେ କେମିତି ହେବ ମୁଁ କ'ଣ ସବୁଥିରେ ରେଟ୍ ଅଧିକ କହୁଛି ପାଞ୍ଚଶହ ଚାଳିଶ ଆପଣ ବୁଝିକି ପଇସା ଦେବେ

ହଁ ନବେ ଟଙ୍କା କିଲୋ ଆମର ଆଜ୍ଞା ଆମ ଗାଁ ଅତି ଉତ୍ତମ ଭାରି ବଢ଼ିଆ ଜିନିଷ ପୁରା ଗୁଆ ଘିଅ ହଉ ହଉ ଆଜ୍ଞା ସେ ଟିକେ ଅନ୍ୟ ଲୋକ ଆସିଲେଣି ଆମେ ରଖୁଛୁ ହଁ ହଁ ଠିକ୍ ଅଛି ମୁଁ ଚିଠା ଆପଣଙ୍କୁ ହ୍ୱାଟ୍ସପ୍ରେ ଦେଇ ଦେଉଛି ରଖୁଛି ଆଜ୍ଞା